ଆଛା ଡ୍ରାଇଭର୍ ଭାଇ ଆପଣ ଯେଉଁ ମୋତେ ଏହି ରାସ୍ତାରେ ନେଲେ ଏଇ ରାସ୍ତାରେ ତ ଅତ୍ୟଧିକ ଟ୍ରାଫିକ୍ ଦେଖାଯାଉଛି ଏବଂ ଆମେ ମଧ୍ୟ ଏଥିରେ ଫସିଯିବା ଏପଟେ କଣ ଅନ୍ୟ କୌଣସି ବାଟ ନାହିଁ ଯାହାଦ୍ୱାରା କି ଆମେ ଟିକେ ଶୀଘ୍ର ଯାଇ କରି ପହଞ୍ଚି ପାରନ୍ତେ କାରଣ ମୋ'ର ନୟାଗଡ଼ ରେ ଟିକେ ଅତ୍ୟଧିକ ଗୁରୁତର କାମ ଅଛି ଯାହାଦ୍ୱରା କି ମୁଁ ସେଇଠି ପହଞ୍ଚିବା ନିହାତି ଆବଶ୍ୟକ ଟାଇମ୍ ଭିତରେ ଆପଣ ଯଦି ଟିକେ ଅଲଗା କେଉଁ ରାସ୍ତାରେ ଦେଖି ମୋତେ ନେଇଯାଆନ୍ତେ ତ ଏତେ ଆଉ ସମୟ ଲାଗନ୍ତା ନାହିଁ କିମ୍ବା ଏତେ ସମୟ ଆଉ ମୁଁ ଅପେକ୍ଷା କରନ୍ତି ନାହିଁ ଦେଖନ୍ତୁ କେଉଁ ରାସ୍ତା ଅଛି କି ନାହିଁ